ସ୍ଵିମିଂ ମୁଁ ମୋ ସାଙ୍ଗମାନେ ସବୁ ପାଣିରେ ପହଁରନ୍ତି ତାପରେ ମୁଁ ସେତିକିବେଳେ କ'ଣ କରେନା ସେମାନେ କେମିତି ପହଁରୁଛନ୍ତି ସେମାନେ ସବୁ ଡ୍ରେସ୍ ଯେଉଁ ଫ୍ରକ୍ ପିନ୍ଧନ୍ତି ସେ ଫ୍ରକ୍କୁ ଏମିତି ଫୋଟକା ଭଳିଆ କରିଦେବେ ଫୋଟକା କରିଦେଇକି ସେମାନେ ସବୁ ପହଁରିବେ ପହଁରିବେ ତାପରେ ହାତକୁ ପହଁରି ସାରିଲାପରେ ସେ ହାତକୁ ଏମିତି ହଲ୍ ଦୁଇ ପଟୁ ଏମିତି ହାତକୁ ହଲାନ୍ତି ଗୋଡ଼କୁ ହଲାନ୍ତି ତାପରେ ସେତିକିବେଳେ ସେ ବି ହାତକୁ ଗୋଡ଼କୁ ହଲେଇଲା ବେଳେ ସେହି ସମୟରେ ଆମର ପହଁରିବାଟା ହୁଏ